ଗଣମାଧ୍ୟମରେ ଓଡ଼ିଆ ଭାଷା ବିଭିନ୍ନ ପ୍ରକାରରେ ବ୍ୟବହୃତ ହୁଏ ଯଥା ସମ୍ବାଦ ପ୍ରମେୟ ଧରିତ୍ରୀ ନ୍ୟୁଜ୍ ଏଇଟିନ୍ ଇତ୍ୟାଦି ଚ୍ୟାନେଲ୍ ମାଧ୍ୟମରେ ଓଡ଼ିଆ ଭାଷା ବ୍ୟବହୃତ ହୁଏ ରେଡ଼ିଓ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାରର ଖବର ଜାଣିପାରୁ ଯେପରିକି ବନ୍ୟା ବାତ୍ୟା ସମ୍ପର୍କରେ ଟେଲିଭିଜନ୍ ଦ୍ୱାରା ଆମେ ସମସ୍ତ ଖବରକୁ ଶୁଣିପାରୁ ଓ ଦେଖିପାରୁ ଏବେ ସମସ୍ତ ଖବରକୁ ପ୍ରିଣ୍ଟ୍ ଦ୍ୱାରା ମଧ୍ୟ ବାହାର କରାଯାଇପାରୁଛି